ହଁ ମୁଁ ପିଏମ୍ ପୋଷଣ ଯୋଜନା ବିଷୟରେ ଜାଣିଛି ତ ସେତେବେଳେ ଏହି ଯୋଜନା ନଥିବାରୁ ଗରିବ ଲୋକେ ଡହଳ ବିକଳ ହୋଇ ମରୁଥିଲେ ଖାଦ୍ୟ ପାଇଁ ମରି ମରୁଥିଲେ ଏହି ଯୋଜନା ଭାରତ ସରକାରଙ୍କ ଯୋଜନା ଅଟେ ଏହି ଯୋଜନା ଏବେ ଆରମ୍ଭ ହୋଇଥିବାରୁ ଗରିବ ଶ୍ରେଣୀ ଲୋକ ବହୁତ ଖୁସି ଅନୁଭୂତ ହେଉଛନ୍ତି ଯଥା ଡାଲି ଚାଉଳ ଗହମ ବୋଟ ତେଲ କିରୋସିନ୍ ଇତ୍ୟାଦି ଭାରତ ସରକାର ମାଗଣାରେ ଯୋଗେଇ ଦେଉଛନ୍ତି ଏଥିରେ ଗରିବ ଲୋକେ ନିଜ ନିଜେ ବହୁତ ଖୁସି ଅନୁଭୂତ କରୁଛନ୍ତି ଏଥିବାରୁ ଲୋକେ ବହୁତ ଖୁସି ଅନୁଭୂତ କରୁଛନ୍ତି